ଆମର ଏଠାରେ ବହୁତ ଜାତିନୀତିର ଲୋକମାନେ ରହନ୍ତି ବ୍ରାହ୍ମଣ କରଣ କ୍ଷତ୍ରିୟ ଖଣ୍ଡାୟତ ଏବଂ ଛୋଟ ଜାତିମାନେ ବସବାସ କରନ୍ତି ସେମାନଙ୍କ ମଧ୍ୟରୁ ଛୋଟ ଜାତିରେ ପାଣ କଣ୍ଡରା ଏମାନେ ମଧ୍ୟ ରୁହନ୍ତି ଆମର ଏଠାରେ ଉଚ୍ଚ ଜାତି ବୋଲି ବ୍ରାହ୍ମଣ ମାନେ ନିଜକୁ ଉଚ୍ଚ ଜାତି ମନେକରି ଛୋଟ ଜାତିର ଲୋକମାନଙ୍କୁ ବହୁତ ପ୍ରକାର ଅସଭ୍ୟ ବ୍ୟବହାର କରନ୍ତି ଏମିତି କି ସ୍କୁଲରେ କଲେଜ୍ରେ ମନ୍ଦିରରେ ଆମକୁ ଠିକ୍ ସେ ସେବା ଦିଅନ୍ତି ନାହିଁ ମନ୍ଦିରକୁ ଗଲେ ଆମକୁ ବାହାରେ ଠିଆ କରନ୍ତି ଏବଂ ସ୍କୁଲରେ ମଧ୍ୟ ଭୋଜନ ସମୟରେ ଛୋଟ ଜାତିର ଲୋକମାନଙ୍କୁ ଅନ୍ୟତ୍ର ବସାଇ ସେମାନଙ୍କୁ ଖାଦ୍ୟ ଦିଅନ୍ତି ଏହିଭଳି ଭାବରେ ଆମର ଜାତିଭିତ୍ତିର ପ୍ରଥା ରଖୁଛନ୍ତି ଆମେମାନେ ଙ୍କୁ ହଇରାଣ କରିବା ସେମାନଙ୍କର ଗୋଟିଏ ହବି ଉଚ୍ଚ ଜାତି କହି ନିଚ୍ଚ ଜାତିର ଲୋକମାନଙ୍କୁ ଯେକୌଣସି ସଭା ସମିତି ଏବଂ ଯେଉଁଠାରେ ବହୁତ ଜନସଂଖ୍ୟା ଲୋକ ଗହଳି ଥିବେ ସେମାନେ ଆମକୁ ଅପବ୍ୟବହାର ମଧ୍ୟ କରନ୍ତି